କୁକୁଡ଼ା ବ୍ୟବସାୟରେ ଆମେମାନେ ସାଧାରଣତଃ କୁକୁଡ଼ା ଚାଷ କରିବା ପାଇଁ ଆମକୁ ଜନବସତି ଠାରୁ ଦୂରରେ ବ୍ୟବସାୟ କରାଯାଇଥାଏ ଏହାର ଘର ଗୋଟିଏ ଦରକାର ହୁଏ ଏ ଘରଟିରେ ସାଧାରଣତଃ କୁଣ୍ଡା ଚଷୁ ପିଡ଼ିଆ ମକା ଏସବୁ ଦିଆଯାଇଥାଏ ଯେଉଁଟା କି ଜନବସତି ମଧ୍ୟରେ କଲେ ଇଏ ବହୁତ ଦୁର୍ଗନ୍ଧଯୁକ୍ତ ତେଣୁ ଜନବସତିରେ କରିବା ଏହା ସମ୍ଭବପର ନୁହେଁ ଆଉ ରହିଲା କୁକୁଡ଼ା ବ୍ୟବସାୟ ଏକ ପ୍ରକାର ଲାଭଦାୟକ ବ୍ୟବସାୟ ଏ ସେଥିପାଇଁ ଅନେକ ଅନେକ ଲୋକ ଏହି କୁକୁଡ଼ା ବ୍ୟବସାୟ କରିଥାନ୍ତି ଆଉ କୁକୁଡ଼ା ପଶୁମାନଙ୍କର ମୁଁ ଯେତେବେଳେ ମୋ ପଶୁକୁ ଘରେ ପାଳିଛି ଗୃହପାଳିତ ପଶୁମାନଙ୍କୁ ତ ମୁଁ ଯେତେବେଳେ ଘରେ ଥାଏ ସେମାନଙ୍କର ଦାୟିତ୍ୱ ନିଏ ଯେତେବେଳେ ମୁଁ ଘରୁ କୁଆଡ଼କୁ ବାହାରକୁ ଯାଏ ଦୂର ଜାଗାକୁ ଯାଏ ଯେଉଁଟା କି ମୁଁ ସ ଫେରି ନ ପାରିବି ତ ସେତେବେଳେ ପରିବାରର ଅନ୍ୟ ସଦସ୍ୟମାନେ ଯେମିତି କି ମୋର ସ୍ତ୍ରୀ ମୋର ଭାଇ ମୋର ପିଲାମାନେ ସେ ପଶୁମାନଙ୍କର ଦାୟିତ୍ୱ ନେଇଥାନ୍ତି ସେମାନଙ୍କୁ ମୁଁ ଭଲ ଭାବରେ ବୁଝାଇ ଦେଇଥାଏ ଯାଇଥାଏ କିପରି ଦାୟିତ୍ୱ ନିଆଯିବ କେତେବେଳେ ଖାଇବାକୁ ଦିଆଯିବ କ'ଣ କ'ଣ ଖାଇବାକୁ ଦିଆଯିବ ଘାସ ଭୁସି କୁଟା ଏସବୁ ଖାଇବାକୁ ଦିଆଯିବ ପିଇବା ବେଳେ ତାଙ୍କୁ ତୋରାଣି କୁଣ୍ଡା ଚୋକଡ଼ ମାଣ୍ଡିଆ ଏହିପରି ଯେମିତି ପିଇବାକୁ ଦିଆଯିବ କେତେବେଳେ ଦବ ପିଇବାକୁ ସକାଳେ ଘରୁ ଗୁହାଳରୁ କାଢ଼ିବେ ଗୁହାଳଟିକୁ ସଫା ରଖିବ ଗୁହାଳରୁ ଗୋବର ସବୁ କାଢ଼ି ବାହାରେ ନେଇ ଖତରେ ପକାଇବେ ଆଉ ଗୋରୁର ଦାୟିତ୍ୱ ହେଲା ତାଙ୍କୁ ଖାଇବାକୁ ପିଇବାକୁ ଦେଇ ବାନ୍ଧିବେ ଦ୍ୱିପ୍ରହରରେ ବି ସେହିପରି ଖାଇବାକୁ ଦେବେ ପିଇବାକୁ ଦେବେ ବାନ୍ଧିବେ ଏବଂ ସନ୍ଧ୍ୟାବେଳେ ବାହାରେ ଖାଇବାକୁ ପିଇବାକୁ ଦେଇ ଘରେ ନେଇ ବାନ୍ଧି ଦେଇ ଧୂଆଁ ଦେବେ ଏବଂ ଘରେ କୂଟା ଟିକେ ପକାଇ ଦେଇଥିବେ ଖାଇବା ପାଇଁ